ହଁ ଚିତ୍ର ଅଙ୍କନ ଲୋକମାନଙ୍କ ପାଇଁ ଲାଭଦାୟକ ହେଇପାରିବ ଯେପରିକି ଜଣେ ଲୋକ ଚିତ୍ର ଅଙ୍କନ କରି ମଧ୍ୟ ସେ ବହୁତ ଜଣ ବ୍ୟକ୍ତିଙ୍କୁ ବିକ୍ରି କରି ମଧ୍ୟ ସେଠାରୁ ଅର୍ଥ ଉପାର୍ଜନ କରି ପାରିବ ଦେଶ ବିଦେଶ କୁ ଯାଇ ମଧ୍ୟ ନାମକୁ ବିବେଜିତ କରିପାରିବ ଆଉ ମଧ୍ୟ ଲୋକମାନଙ୍କୁ ମଧ୍ୟ ବିଭିନ୍ନ ମନ ମୁଗ୍ଧକର ଚିତ୍ର ଦେଖେଇକି ମଧ୍ୟ ତାଙ୍କର ଦୃଷ୍ଟି ଆକର୍ଷଣ ମଧ୍ୟ କରିପାରିବ